କନ୍ଧମାଳ ଜିଲ୍ଲା ହେଉଛି ଏକ ଐତିହାସିକ ଜିଲ୍ଲା ଏବଂ ଏହି ଜିଲ୍ଲାର ପ୍ରସିଦ୍ଧ ନାଚ ହେଉଛି ଦଣ୍ଡନାଚ ଏବଂ ଏହି ଦଣ୍ଡନାଚରେ ବହୁତ ପୁରୁଣା କାଳର ନାଚ ଗୁଡ଼ିକ ସବୁ ହୁଏ ଏବଂ ଏହି ଦଣ୍ଡନାଚକୁ ଦେଖି ଲୋକ ବହୁତ ଉତ୍ସାହିତ ହୁଅନ୍ତି ଏବଂ ବହୁତ ଖୁସି ହୁଅନ୍ତି ଏଇ ଦଣ୍ଡନାଚ ଦେଖି ଏବଂ କନ୍ଧମାଳରେ ବହୁତ ଗୁଡ଼ାଏ ଦେଖିବା ବୁଲିବା ସ୍ଥାନ ଅଛି ଯେମିତିକି ୱାଟରଫଲ ଅଛି ଏବଂ ବହୁତ ଗୁଡ଼ାଏ ପ୍ରସିଦ୍ଧ ମନ୍ଦିର ଅଛି ଏବଂ ବହୁତ ଗୁଡ଼ାଏ ବୁଲାବୁଲି କରିବା ପାଇଁ ଜାଗା ଅଛି ପାର୍କ ଅଛି ଏବଂ ବହୁତ ପୁରୁଣା ଐତିହାସିକ ଜିନିଷ ପତ୍ର ସବୁ ଅଛି ଶିଳା ପ୍ରକୃତି ସବୁ ଇତ୍ୟାଦି ରଖାହୋଇଛି ଫୁଲବାଣୀରେ ବହୁତ ଗୁଡ଼ାଏ ଷ୍ଟାଡ଼ିଅମ ଅଛି ଏବଂ ବହୁତ ବୁଲା ବୁଲି କରିବା ପାଇଁ ଭଲ ଜାଗା ଅଛି ଏବଂ ଧୀରେ ଧୀରେ ସବୁ ଡେଭଲପ୍ ବି କରୁଛି